ମୁଁ ଗୋଟେ କୃଷକ ଆଉ ମୁଇଁ ଗୋରୁ ଗାଈ ପାଳନ୍ କର୍ସି ଗୋରୁ ଗାଈର ଗୋବର୍ ଖତ ଜମିରେ ମୁଇଁ ପକାସି ବହୁ ଆମଦାନି ହେସି ଗାାଏ ଦାମୁର୍ ପୋସି ପାଳନ୍ କରିକି ମୁଇଁ ବହୁତ୍ ଗାଏ ଦାମୁର୍ ବି ତାର୍ ଉନ୍ନତିରେ ମୁଇଁ ନେସି ଆଉ ତାର୍ ଖତ ନେଇକିରି ଚାଷ୍ ଧାନ୍ ଚାଷ୍ଟା ବହୁତ୍ ଉନ୍ନତି ହେସି ଜମିରେ ମୁଇଁ ତାର୍ ଖତ ନେଇ କରି ପକାସି ତାହାକେ ଚାଉଲ୍ ଧାନ୍ରେ ଚାଉଲ୍ କର୍ସୁଁ ଚାଉଲ୍ ବି ବିକ୍ରି କର୍ସୁଁ ଗହମ୍ ଚାଷ୍ କର୍ସୁଁ ଗହମ୍ରେ ବି ବହୁତ୍ ଉନ୍ନତି କର୍ସୁଁ ମକା ଚାଷ୍ କର୍ସୁଁ କପା ଚାଷ୍ କର୍ସୁଁ କପାରେ ଚାଷ୍ କରିକିରି ଆମେ ସେ ବଲତା କରିକିରି ଆମେ ପକେଟ୍ କରିକିରି ବିକ୍ରି କର୍ସୁଁ ବଜାର୍ ବଜାର୍ ନେସୁଁ ଦୋକାନ୍ମନ୍କୁ ଆମେ ଦେସୁଁ ମକା ଚାଷ୍ କର୍ସୁଁ ମକା ବି ବଜାରେ ନେଇକିରି ଆମେ ବିକ୍ରି କର୍ସୁଁ ଗହମ୍କେ ଅଟା କରିକିରି ଆମେ ବିକ୍ରୟ କର୍ସୁଁ ଆଉ ମୁଖଫୁଲି ଚାଷ୍ ବି କର୍ସୁଁ ସୂର୍ଯ୍ୟମୁଖୀ କର୍ସୁଁ ସେଟାକେ ମଞ୍ଜି ବାହାର୍ କରିକିରି ତାହାକେ ତେଲ୍ ବାହାର୍ କର୍ସୁଁ ତେଲ୍ ବି ବିକ୍ରି କର୍ସୁଁ ତାର୍ପରେ ଡାଲି ମୁଗ ଚାଷ୍ ଚାଷ୍ କର୍ସୁଁ ତାକେ ଡାଲିକେ ବି କରିକି ବଜାର୍ ବି ମୁଗ ବି ବିକି ନେସୁଁ କୁଶେର୍ ଚାଷ୍ କର୍ସୁଁ କୁଶେର୍ ଚାଷ୍ କରିକିରି ଆମେ ତାକେ ପଣା ତିଆରିିକି ତାର୍ ରସକେ ଆମେ ବିକ୍ରି କର୍ସୁଁ ଆ ତରେ ବହୁତ୍ ଆମେ ହଲ୍ଦୀ ଚାଷ୍ କର୍ସୁଁ ହଳ୍ଦି ବି ଆମେ ବହୁତ୍ ଚାଷ୍ ହଳ୍ଦି କର୍ସୁଁ ହଲ୍ଦି ବି ତାହାକୁ ମିସିନ୍ରେ ପେରେଇ କରି ହଲ୍ଦି ପକେଟ୍ କରିକିରି ଆମେ ବଜାର୍ ବଜାର୍ ବିକ୍ରି କରି ଆଣିଛୁଁ ବହୁତ୍ ଉନ୍ନତି କରି ଆମେ ଚାଷ୍ ବହୁତ୍ ପରିଶ୍ରମ କରିକିରି ଆମେ ଚାଷ୍ ଉନ୍ନତି କରିକିରି ପରିବାର୍ ଆମେ ଚଲଉଛୁଁ